ଭାରତ ଏକ ସର୍ବ ଧର୍ମ ସମନ୍ୟ ରାଷ୍ଟ୍ର ହୋଇଥିବାରୁ ସମସ୍ତେ ଭାଇ ଭାଇ ଭଳି ଚଳିବା ଉଚିତ ଏବଂ କୌଣସି ଧର୍ମର କୁସଂସ୍କାର ପ୍ରଥା ଉପରେ ବିଶ୍ୱାସ କରିବା ଉଚିତ ନୁହଁ ସବୁ ଧର୍ମ ସମାନ ବୋଲି ଭାବି ଚଳିବା ଉଚିତ